ନଅ ଆଠ ଦୁଇ ହଜାର କୋଡ଼ିଏ ଆଠ ପାଞ୍ଚ ଦୁଇ ହଜାର ତେର ସାତ ତିନ ଉଣେଇଶହ ପଞ୍ଚସ୍ତୋରି ଆଠ ଏଗାର ଉଣେଇଶହ ତିରିଶ ନଅ ବାର ଦୁଇ ହଜାର ପାଞ୍ଚ